କିଛି ନାଇଁ ବସିଛେଁ ଇ ଗୁଟେ ଜାଗାଟେ କିନିଛେଁ ତ ସେଇଟା ଛଅ ଲକ୍ଷ ଟଙ୍କାରେ କିନିଛେଁ ବହୁତ ବଡ଼ ଜାଗା କାଏଁ କାଏଁ ଗଛ ସେନେ ରୁଇମି ଏଇ ପାଖରେ ଗୁତେ ଜାଗାଟେ କିନିଛି ବହୁତ୍ ବଡ଼ ଜାଗା ଛଅ ଲକ୍ଷ ଟଙ୍କା ଦେଇଛି ସେଟା ହଁ ସେଇଠି ଗଛ ଲଗାଇବି କୋଉ କୋଉ ଗଛ ଲଗାଇବି ପଣସ ଗଛ ତ ଏଇଠି ହେବନି ନାଇଁ ଆମ ଏଇ ମାଟିରେ ହେବନି ଆଉ କୋଉ ଗଛ ଲଗାଇବି ନଡ଼ିଆ ଗଛର ଚାରା ନାହିଁ ଆଉ କୋଉ କୋଉ ଗଛ ଲଗାଇବି ଆମ୍ବ ଗଛର ଚାରା କୋଉଠୁ ପାଇବି ହଉ ଆଣିଦେବ ଆଉ କୋଉ ଗଛ ଲଗାଇବି ଖାଲି ଆମ୍ବ ଗଛ ଲଗାଇବି ହଁ ଫୁଲ ଗଛ ବି ଲଗାଇବି ଯେ କାଏଁ କାଏଁ ଫୁଲ୍ ଗଛ ଲଗାବି ତା'ର ବିହନ ହଉ ଆଣିଦେବ ଗୋଲାପ ଗଛର ବିହନ ବି ଆଣି ଦେଇଥିବ ହଁ ଆଣିଦେବ ସବୁ ଗଛର ହେନ୍ତା ହେଲେ ଶାଳ ଗଛ ଲଗାଲେ ହେବା କାଏଁ ଫରେଷ୍ଟ୍ ବାଲେ ନାଇଁ ଧରନ୍ ତ ହଁ ହଁ ଭଲ୍ ଭଲ୍ ଚାରା ହେନ୍ତା ହେଲେ ଆଣିଦେବ ମୁଇଁ ଲଗାମି ଶାଳ ଗଛ ଲଗାଲେ ଫରେଷ୍ଟ୍ ବାଲେ ଧର୍ବେ ଯେ ପଣସ ଗଛ ଲଗାଲେ ହେବା କାଏଁ ନାନି ହଉ ହେନ୍ତା ହେଲେ ଚାରା ଆଣିଦେବ ହଁ ଲଗାବି ପଣସ ଗଛ ଥଣ୍ଡା ମାଟିରେ ହେସି କାଏଁଯେ ଆଉ କୋଉ କୋଉ ଗଛ ଲଗାବି

ହଁ ହଁ ହେନ୍ତା ହେଲେ ଫୁଲ ଚାରା ସବୁ ଆଣିବ